ଆମ ଘରେ ପରିବାରରେ କିଛି ବି ସେଲିବ୍ରେସନ କରାଯାଏ ତାକୁ ଆମେ ସମସ୍ତେ ମିଶି ମନ ଖୁସିରେ ପାଳନ କରିଥାଉ ଯେମିତିକି ଜନ୍ମଦିନ ଉତ୍ସବ ବାହାଘର ବ୍ରତଘର ଗୀତାବସା ଷୋହଳ ପାଲା ଇତ୍ୟାଦି ସେଲିବ୍ରେଟ କରାଯାଏ ଏହି କିଛିଦିନ ତଳେ ମୋ ଭଉଣୀର ଜନ୍ମଦିନ ସେଲିବ୍ରେସନ କରାଯାଇଥିଲା ସେଥିରେ ମୋ ଭଉଣୀର ନୂଆ ଡ୍ରେସ ହୋଇଥିଲା ଯାହାକି ସେ ପରିଧାନ କରିଥିଲା ଏବଂ ତା' ପାଇଁ ଆମେ ବହୁତ ଉପହାର ଆଣିଥିଲୁ ତା'ର ଜନ୍ମଦିନର ଶୁଭେଚ୍ଛା ଦେଇ କେକ୍ଟିକୁ କାଟି ତା'ର ଜନ୍ମଦିନକୁ ପାଳନ କରିଥିଲୁ ଘରେ ବହୁତ ପ୍ରକାରର ଖାଇବା ପ୍ରସ୍ତୁତ ହୋଇଥିଲା ଆମ ଘରେ ଆସିଥିବା ବନ୍ଧୁ ଓ ଲୋକମାନଙ୍କୁ ଖାଇବାକୁ ଦେଲୁ ଏହି ପ୍ରକାରର ତା'ର ଜନ୍ମଦିନ ସେଲିବ୍ରେଟ କରିଥିଲୁ